ହଁ ଆଜ୍ଞା କୃଷକ ଭାଇମାନେ ନିଜର ଚାଷ ଜମିକୁ ସୁରକ୍ଷିତ ରଖିବା ପାଇଁ ବହୁତ କଷ୍ଟ କରିଥାନ୍ତି ଏବଂ ଫସଲକୁ ନଷ୍ଟ ନ କରିଦେବା ପାଇଁ ସେ ବହୁତ ଚେଷ୍ଟା କରିଥାଏ କିନ୍ତୁ ପାଗ ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନ ସତେ କୃଷିର କ୍ଷତି ହୋଇଥାଏ ଯେପରିକି ଅଧିକ ପାଣି ହେବାରୁ ବନ୍ୟାଗସ୍ତ ଜଳ ନହେବାରୁ ମରୁଡ଼ି ଏବଂ ସେଇଟା ତ ଚାଷ କ୍ଷେତ୍ରରେ ମଧ୍ୟ ହୋଇଥାଏ କିନ୍ତୁ ତା ସହିତ ଶୀତ ଦିନେ ଅଧିକ ଶୀତ ହେବାରୁ ତା'ର ଶରୀରକୁ ଅସୁବିଧା ହୋଇଥାଏ ଏବଂ ବାତ୍ୟା ଅଧିକା ପାଣି ହେବାରୁ ଘରେ ମଧ୍ୟ ପାଣି ଢୁକିକି ବାତ୍ୟା ହୋଇଥାଏ ବାତ୍ୟା ସହିତ ଯେପରିକି ଫସଲ ହେଲା ଟାଇମ୍ରେ ମଣିଷର କ୍ଷତି କରିଥାଏ କୁଆପଥର ମାରିକି କୃଷକମାନେ ଏହିସବୁ ପ୍ରତିିବନ୍ଧକ କ୍ଷତିର ପରିମାଣ ବୋଲି ସରକାରଙ୍କୁ ଅଭିଯୋଗ କଲେ କିନ୍ତୁ ସରକାର ଏହାର ମୁକାବିଲା କରି କୃଷକକୁ କିଛି କ୍ଷତିପୂରଣ ବରଣ କରିଥାଏ